ଓଡ଼ିଶାର ବିଭିନ୍ନ ଅଞ୍ଚଳ ମଧ୍ୟରେ ବିଭିନ୍ନ ପାର୍ଥକ୍ୟ ରହିଛି ଯେମିତିକି ସାଂସ୍କୃତିକ କ୍ଷେତ୍ରରେ ମଧ୍ୟ ପାର୍ଥକ୍ୟ ରହିଛି ପର୍ବପର୍ବାଣି ବଞ୍ଚିବାର ଜୀବନଶୈଳୀ ସମସ୍ତ କ୍ଷେତ୍ରରେ ପାର୍ଥକ୍ୟ ରହିଛି ଯେମିତିକି ଆମ ପଶ୍ଚିମ ଓଡ଼ିଶାରେ ନୂଆଖାଇ ଏବଂ ଶୀତଳଷଷ୍ଠୀ ହେଉଛି ପ୍ରଧାନ ପର୍ବ କିନ୍ତୁ ପୂର୍ବ ଓଡ଼ିଶାରେ ରଥଯାତ୍ରା ରଜ ଆଦିକୁ ପ୍ରଧାନ ପର୍ବ ରୂପେ ପାଳନ କରିଥାନ୍ତି ଆମ ଏଠିକାର ଜୀବନଶୈଳୀ ଏବଂ ସେଠିକାର ଜୀବନଶୈଳୀ ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି ଯେମିତି ଏଠିକାର ପାଣିପାଗ ଅଲଗା ସେଠିକାର ପାଣିପାଗ ମଧ୍ୟ ଅଲଗା ପୂର୍ବ ଓଡ଼ିଶାରେ ଅଧିକ ଥଣ୍ଡା ହୋଇଥାଏ ସେ କାରଣ ସେଟା ସମୁଦ୍ର କୂଳିଆ ଅଞ୍ଚଳ କିନ୍ତୁ ପଶ୍ଚିମ ଓଡ଼ିଶାରେ ଅଧିକ ତାପମାତ୍ରା ବୃଦ୍ଧି ହୋଇଥାଏ ବହୁତ ଖରା ହୋଇଥାଏ ଏବଂ ଗରମ ମଧ୍ୟ ହୋଇଥାଏ ପୂର୍ବ ଓଡ଼ିଶାରେ ବୃଷ୍ଟିପାତ ଠିକ୍ ସମୟରେ ହୋଇଥାଏ ଏବଂ ପଶ୍ଚିମ ଓଡ଼ିଶାରେ ଠିକ୍ ସମୟରେ ବୃଷ୍ଟିପାତ ହୋଇନଥାଏ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଖାଦ୍ୟପେୟର ମଧ୍ୟ ପାର୍ଥକ୍ୟ ରହିଛି ଆମ ପଶ୍ଚିମ ଓଡ଼ିଶାରେ ଯେଉଁସବୁ ଖାଦ୍ୟ ମିଳେ ପୂର୍ବ ଓଡ଼ିଶାରେ ସେସବୁ ମିଳେ ନାହିଁ ଏବଂ ପୂର୍ବ ଓଡ଼ିଶାରେ ଯେଉଁ ସବୁ ଖାଦ୍ୟ ମିଳେ ପଶ୍ଚିମ ଓଡ଼ିଶାରେ ତାହା ମିଳିନଥାଏ ଏହିପରି ଅନେକ ପାର୍ଥକ୍ୟ ଅଛି ଆମ ଭୂଗୋଳ ପର୍ବପର୍ବାଣି ଜୀବନଶୈଳୀ ସମସ୍ତ କ୍ଷେତ୍ରରେ ପାର୍ଥକ୍ୟ ରହିଛି ଏବଂ କିଛି କିଛିଟା ସାମଞ୍ଜସ୍ୟ ମଧ୍ୟ ରହିଛି